ଆମ ବ୍ରହ୍ମାଣ୍ଡରେ ଅନେକ ଗ୍ରହ ଓ ଉପଗ୍ରହ ଅଛନ୍ତି ଆମ ବ୍ରହ୍ମାଣ୍ଡରେ ଦୁଇଶହ ବିଲିଅନ୍ ନକ୍ଷତ୍ର ଅଛନ୍ତି ଏବଂ ଆଠଟି ଗ୍ରହ ମଧ୍ୟ ଅଛନ୍ତି ଯେପରି ମଙ୍ଗଳ ବୁଧ ଶୁକ୍ର ପୃଥିବୀ ବୃହସ୍ପତି ନେପଚୁନ୍ ଶନି ଓ ୟୁରାନସ୍ ପ୍ରଥମରେ ହେଉଛି ମଙ୍ଗଳ ଗ୍ରହ ଯଦି ଆମେ ନକ୍ଷତ୍ର ଓ ବ୍ରହ୍ମାଣ୍ଡ ବିଷୟରେ ଅଧ୍ୟୟନ କରିବା ତେବେ ଆମେ ଜାଣିପାରିବା ଯେ କେଉଁ କେଉଁ ଗ୍ରହ ନିଜଠାରୁ କେତେ ଦୂରରେ ଅଛନ୍ତି ଓ ସୂର୍ଯ୍ୟଙ୍କ ଠାରୁ କେତେ ଦୂରରେ ରହିଛନ୍ତି ଯେହେତୁ ଆମେ ପୃଥିବୀ ଗ୍ରହରେ ବାସ କରୁ ସେଥିପାଇଁ ଆମକୁ ପ୍ରତ୍ୟକ ଗ୍ରହ ଏବଂ ଉପଗ୍ରହ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ଆଗ କାଳରେ ପୃଥିବୀରେ ଏତେ ଜନସଂଖ୍ୟା ନଥିଲେ ବର୍ତ୍ତମାନ ତାହା ଅଧିକ ହୋଇଗଲାଣି ଯିଏ ସେମାନେ ଅନ୍ୟ ଗ୍ରହଗୁଡ଼ିକରେ ରହି ହେବକି ନାହିଁ ତାହା ବିଷୟରେ ଅନୁଧ୍ୟାନ କରୁଛନ୍ତି ଯଦି ଆମେ ନକ୍ଷତ୍ର ଓ ବ୍ରହ୍ମାଣ୍ଡ ବିଷୟରେ ଅଧ୍ୟୟନ କରିବା ତେବେ ଆମେ ଆଗକୁ କୌଣସି ଗ୍ରହ କିମ୍ବା ନକ୍ଷତ୍ରରେ ବସବାସ କରି ହେବକି ନାହିଁ ଜାଣିପାରିବା